କୃଷକମାନଙ୍କର ସୁବିଧା ପାଇଁ ଏବଂ କୃଷି କାର୍ଯ୍ୟରେ ସହାୟ ହେବା ପାଇଁ ସରକାର କୃଷକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ବିଦ୍ୟୁତ ଯୋଗାଇ ଦେଉଛନ୍ତି ଯେମିତିକି ଆମର ଇରିଗେସନ ବା ଜଳସେଚନ ମାଧ୍ୟମରେ ସବୁ ବଡ଼ ବଡ଼ ଜମିମାନଙ୍କରେ ଏଲ୍ଆଇ ପଏଣ୍ଟ ବସେଇ ସାରା କୃଷି କ୍ଷେତ୍ରକୁ ଜଳ ଯୋଗାଣ କରୁଛନ୍ତି ଏବଂ ବିଭିନ୍ନ ପ୍ରକାରର ପୋଲଟ୍ରିଫାର୍ମ ହଉ ବା ଗୋପାଳନ ହେଉ ବା ମତ୍ସ୍ୟ ଚାଷ ହଉ ଏ ସବୁଥିରେ ସହଯୋଗ କରିବା ପାଇଁ ସରକାର ହାତ ବଢ଼େଇଛନ୍ତି ଏବଂ ଯୋଉଠି ଯେଉଁ କଡ଼ର ବିଦ୍ୟୁତ ଯେଇ ପରିମାଣର ଆବଶ୍ୟକ ସେଥିପାଇଁ ମଧ୍ୟ ସୁବିଧା ସୁଯୋଗ କୃଷକମାନଙ୍କୁ ଦେଇଚାଲିଛନ୍ତି କୃଷକମାନେ କିନ୍ତୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେଉଁଠି ବିଦ୍ୟୁତର ବ୍ୟବସ୍ଥା ନାହିଁ ସେଠି ଜଳସେଚନ ଠିକ ଭାବରେ ହେଇପାରୁନାହିଁ ଏବଂ ଫସଲ ଉତ୍ପାଦନରେ ବିଭିନ୍ନ ବାଧା ପ୍ରାପ୍ତ ହେଉଛି ଏବଂ କେଉଁଠି ଯଦି ଗୋପାଳନ କରାଯାଉଛି କିମ୍ବା କୁକୁଡ଼ା ପାଳନ କରାଯାଉଛି ବା ବତକ ପାଳନ କରାଯାଉଛି ସେଇଠି ମଧ୍ୟ ବିଦ୍ୟୁତର ସୁବିଧା ନଥିଲେ ଠିକ ଭାବରେ ସେମାନଙ୍କର ବୃଦ୍ଧି ହୋଇପାରୁ ନାହିଁ ଏବଂ କୃଷୀମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି